ମୁଁ ଯେଉଁ ମୋବାଇଲ ଟା ଦଶଦିନ ତଳେ ଆଣିଥିଲି ଭିଭୋ ଆଇ ଫୋନ ସେ ଫୋନ ଟା ବଢ଼ିଆ ଚାଲୁଛି ଦେଖିବା ପାଇଁ ଭାରି ସୁନ୍ଦର ଆଉ ବହୁତ ଦାମି ମୋବାଇଲ ଭଳି ଜଣା ପଡ଼ୁଛି ତା ନେଟ ବି ଭଲ କାମ କରୁଛି ଆଉ ବହୁତ ବଢ଼ିଆ ଦେଖାଯାଉଛି ଏଭଳି ଫୋନ ବହୁତ ଭଲ